ପାନୀୟ ଆମ ଘରେ ତ ବହୁତ ପ୍ରକାରର ଖାଦ୍ୟ ତିଆରି ହୁଏ ତ ତା ଭିତରେ ପାନୀୟ ଅଛି ପାନୀୟରେ ଭୁସି ପାଳ ଲେମ୍ବୁ ସର୍ବତ ଜୁସ୍ ଏମିତି ବିଭିନ୍ନ ପ୍ରକାର ପାନୀୟ ତିଆରି ହୁଏ ତ ଆମେ ଲେମ୍ବୁ ସର୍ବତ କଲାବେଳେ ଲେମ୍ବୁରେ ପ୍ରଥମେ ପାଣି ଆଣିବା ପାଣି ଆଣିକି ସେଥିରେ ଲୁଣ ଚିନି ଫେଣ୍ଟିବା ଫେଣ୍ଟିଲା ପରେ ଲେମ୍ବୁ ପକାଇବା ଲେମ୍ବୁ ପକାଇ ଲେମ୍ବୁ କାଟି ତାକୁ ଚିପୁଡ଼ି ଦେବା ପାଣିରେ ପାଣିରେ ଚିପୁଡ଼ିଲା ପରେ ତାକୁ ଛାଣିକି ପିଇବା ତ ସେମିତି ଭୁସି ଭୁସି ହେଉଛି ତାକୁ ସେମିତି ପାଣିରେ ପକାଇବା ପକାଇକି ମିଶ୍ରି କି ଚିନି ଏମିତି କିଛି ଦେବା ତ ମିଠା ପାଇଁ ଫେଣ୍ଟିଲା ପରେ ସେଇଟା ସର୍ବତ ଆକାରରେ ପିଇଥାଉ ଏମିତି ବିଭିନ୍ନ ପ୍ରକାର ପାନୀୟ ତିଆରି ହୁଏ ଆମ ଘରେ ଏମିତି ବିଭିନ୍ନ ପାନୀୟ ତିଆରି ହେଇଥାଏ ତା ଭିତରେ ଏମିତି ସବୁ ପାନୀୟ ଯେଉଁ ଅଛି ପିଇଥାଉ ଆମେ ତ ସେ ପାନୀୟକୁ ପିଇକି ବାପ ମାଆ ସମସ୍ତେ ବହୁତ ଟେଷ୍ଟି କି ବହୁତ ଭଲ ହେଇଥାଏ ଆମେ ପିଇଥାଉ ସେଇମିତି ସବୁ ପାନୀୟ